ମୋତେ ଟ୍ରାକ୍ ଚଢ଼ବାର୍ ଲାଗି ଟ୍ରାକ୍ ଚଢ଼ବାର୍ ଲାଗି ଭଲ୍ ବି ଲାଗ୍ସି ଆଉ ଡର୍ ବି ଲାଗ୍ସି ମୁଇଁ ମୋ ସାଙ୍ଗମାନଙ୍କ ସାଙ୍ଗେ ଯାଇଥିନି ସେନା ଆମେ ବହୁତ ମସ୍ତି କନୁ ଆଉ ଯେନ୍ ଟାଇମ୍ରେ ଆମେ ଟ୍ରେକ୍ରେ ଚଢ଼ିଥିନୁ ସେ ଟାଇମ୍ରେ ତ ବହୁତ୍ ଡର୍ ଲାଗୁଥିଲା ହେଲେ ଲାଷ୍ଟ୍ରେ ଯେନ୍ ଟାଇମ୍ରେ ଆମେ ପହଂଚିନୁ ତାଙ୍କେ ବହୁତ ଖୁସି ଲାଗିଲା ଆଉ ନିଜକୁ ବହୁତ ପ୍ରାଉଡ୍ ଫିଲ୍ କନୁକି ଆମେ ସେ ଚଢ଼ିପାରନୁ ବୋଲି ଆଉ ତା ସାଙ୍ଗେ ଆମେ ବହୁତ୍ ସେନ ମସ୍ତି କନୁ ସାଙ୍ଗମାନଙ୍କ ସାଙ୍ଗେ ଫିର୍ ଫଟୋ ଉଠାନୁ ସାଙ୍ଗମାନଙ୍କ ସାଙ୍ଗେ ତା'ପରେ ନିଜେ ବି ଆଉ ସେ ଫଟୋ ବହୁତ ବଢ଼ିଆଁ ଆସିଥିଲା ଦେଖିଲା ବେଳେ ତା ବାକି ବହୁତ ଡର ଲାଗୁଥିଲା ହେଲେ ଫଟୋ ଉଠେଇଲାକୁ ବହୁତ ଖୁସି ଲାଗୁଥିଲା କି ଆମେ ଟ୍ରାକ୍ରେ ଚଢ଼ିଚୁଁ ବୋଲି ଆଉ ସେ ଫଟୋ ମାନକେ ମୁଇଁ ମୋର ଇନଷ୍ଟା ଫେସବୁକ୍ ଆଉ ହ୍ଵାଟ୍ସଆପ୍ରେ ଷ୍ଟାଟସ୍ ଷ୍ଟାଟସ ଦେନି ଇନଷ୍ଟା ହ୍ଵାଟ୍ସଆପ୍ ଆଉ ଷ୍ଟାଟସ୍ରେ ପୋଷ୍ଟ୍ କଲି ସେଟା ଆଉ ସେଟା ଏକା ଦେଖି ମୋ ଫ୍ରେଣ୍ଡ୍ମାନେ ମୋତେ ବହୁତ କହୁଥିଲେ କି ଆମେ ବି ସେଇ ଜାଗାକୁ ଯିମି ବୋଲିକରି